ମୋର ନୂଆ ଫୋନ ଟିକେ ଆଣିଲି ଡିଜିଟାଲ୍ ଏକାଉଣ୍ଟ ଖୋଲବା ଲାଗି କଣା ଲାଗବା ସାଙ୍ଗ ଆମେ ଡି ଜି ଲକର୍ ଡାଉନଲୋଡ଼୍ କର ପ୍ଲେ ଷ୍ଟୋର୍କୁ ତା'ପରେ ଫାଇଲ୍ ଖୋଲ ଫାଇଲ୍ ଖୋଲିଲା ପରେ ଡି ଜିି ଲକର୍ ଏକାଉଣ୍ଟକୁ ଅପଡ଼େଟ୍ କଲେ ତେଣୁ ତାଙ୍କେ ଏ ସୁବିଧା ମିଲବା